ଓଡ଼ିଆ ଭାଷାରେ ବହୁ ଆକର୍ଷଣୀୟ ଖଣ୍ଡବାକ୍ୟ ଅଛି ତା ମଧ୍ୟରୁ ମୁଁ ଗୋଟିଏ ଖଣ୍ଡବାକ୍ୟ ପ୍ରକାଶ କରୁଛି ଯାହାକି ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପଡ଼ା କାଠେ ଗାଲୁଆ ଲୋକ ଯିଏ ବାରମ୍ବାର ଭୂଲ କରେ ସେ ଭୂଲକୁ ଯେତେ ଥର କହିଲେ ମଧ୍ୟ କୌଣସି ପ୍ରକାରେ ସେ ସୁଧୁରେ ନାହିଁ ସେହି ଭୂଲ କରିବ ସେ ଯାହା ଫଳରେ କି ସବୁଥିରେ ଅନର୍ଥର ମୁଖ୍ୟ କାରଣ ସେ ହୁଏ